ହ୍ୟାଲୋ ଆପଣ କ'ଣ ସାମ୍ବାଦିକ କି ଆମ ଗାଁରେ ଗୋଟେ ଆମେ ଏକ୍ଚୁଆଲି ଆଦିବାସୀ ଆମ ଏରିଆରେ ଏକ୍ଚୁଆଲି ଗୋଟେ ବିରିୟାନୀ ଉପରେ ଗୋଟେ ଇଏ କରୁଛୁ ନାଁ କରିବା ପାଇଁ ଆପଣ ଗୋଟେ ଭଲ ରୋଷେଇଆ ଫୋସିଆ ଠିକ୍ କରିପାରିବେ କି ଟିକିଏ ନାଁ ହେବା ପାଇଁ ଆମେ କେଉଁଠି ଯୋଗାଡ଼ କରିବୁ ଆପଣ ଟିକିଏ ଏଡ଼୍ଭଟାଇଜ୍ ଦେଇକି ଟିକିଏ ଯୋଗାଡ଼ କରିଦେଉନାହାନ୍ତି ଆପଣ ପେପର୍ରେ ଏଡ଼୍ ଦେଇକି ନା ନା ଆପଣଙ୍କୁ ଯୋଗାଡ଼ କରିବା ପାଇଁ ଆଜ୍ଞା କହୁନି ଆପଣ ତ ବୁଝିପାରୁନାହାନ୍ତି ଆପଣଙ୍କୁ କହୁଛି ଆପଣଙ୍କ ପେପର୍ରେ ଏଡ଼୍ ଦିଅନ୍ତୁ ଯେଉଁଠି ଗୋଟେ ରୋଷେଇ ଆସିକି ଏଇଠି କରିପାରିବେ ବିରିୟାନୀ ଉପରେ ବୁଝିଲେ ନା ଆପଣ ପେପର୍ରେ ଏଡ଼୍ ଦେବେ ନା ଆପଣ ତ ଠିକ୍ ଲେଖିକି ଗୋଟେ ଏମିତି ଲେଖନ୍ତୁ ଯେ ଏମିତି ଭଲ ଭଲ କୁକ୍ ଆସିବେ ରୋଷେଇଆ ଆସିବେ ଆମ ଗାଁର ନାଁ ତ ଆପଣ ଆସିବେ ପରେ କହିବି ଆପଣ ଆଗ ଗୋଟେ ରୋଷେଇଆ ଠିକ୍ କରନ୍ତୁ ତା'ପରେ ମୁଁ କହିବି ହେଲା ଆପଣଙ୍କ ଗୋଟେ ଏମିତି ଆମର ଆଦିବାସୀ ଅଞ୍ଚଳର ଉନ୍ନତି ହେବ ନାଁଟା ବି ଆସିବ ଭଲ ଭଲ ଇଏ ହେବ ନାଇଁ ଆପଣ କେବେ ପେପର୍ ଆଉଟ୍ କରିବେ ନା ଆପଣ ଫିସ୍ ଫିସ୍ କିଛି ନେବେ କି ଆପଣ ଏ ରୋଷେଇଆ ବାହାର କରିବା ପାଇଁ ଖୋଜିିବା ପାଇଁ କେତେ ପଇସା ଲାଗିବ କି ଛୋଟଟେ ଏଡ୍ ଦେବେ ଖାଲି ଗୋଟେ ର କୁକ୍ ପାଇଁ